ଏଲକସ୍ ସାଇନ୍ ପେନ୍ରେ ଲେଖିବା ଦ୍ୱାରା ଅକ୍ଷର ବହୁତ ସୁନ୍ଦର ହେଇଥାଏ ଏବଂ ଏହା ବହୁତ ଭଲ ଚାଲି ଥାଏ ମଧ୍ୟ ଆଉ ଏହା ଶୀଘ୍ର ଖରାପ ହୋଇନଥାଏ ଆଉ କମ୍ ଦାମରେ ବହୁତ ଭଲ କାମ କରେ ବହୁତ ସୁନ୍ଦର ଭାବରେ ଆମେ ତାକୁ ବ୍ୟବହାର କରିପାରୁ ତେଣୁ ଏଲକସ୍ ସାଇନ୍ ହେଉଛି ଗୋଟେ ବହୁତ ଭଲ ପେନ୍